ହ୍ୟାଲୋ ମୋର ଗୋଟେ କ୍ୟାବ ଦରକାର ଥିଲା ଡ୍ରାଇଭର କେ କହିଦଉନ୍ ଶୀଘ୍ର ପହଞ୍ଚିବାର୍ ଲାଗି ଆର୍ ଯଦି ଶୀଘ୍ର ପହଞ୍ଚି ନାଇ ପାରିବେ ତ ବି ମୋତେ କହିବେ କହିଦଉନ୍ ଶୀଘ୍ର ପହଞ୍ଚି ପାରୁଚନ୍ କି ନାହିଁ ଯେ ସେଇଟା ପଚାରିକି ମୋତେ କହୁନ୍ ଆପଣ